ସାର୍ ଗୁଡ୍ ଇଭିନିଙ୍ଗ୍ ସାର୍ ଆକୁଚେଲି ମୁଁ କୋରାପୁଟରୁ କହୁଥିଲି ଆଉ ଆମ ପଡ଼ିଶାରେ ଜଣେ ଲୋକ ଅଛନ୍ତି ସାର୍ ତାଙ୍କର ବର୍ତ୍ତମାନ କେହି ତାଙ୍କ ପାଖରେ କେହି ନାହାନ୍ତି ଆଉ ହଟାତ ତାଙ୍କୁ ମାନେ ମୁଣ୍ଡ ବୁଲେଇକି ସେ ଆଉ ମେଡିକାଲ୍ ଯିବାପାଇଁ ଇଛା କରୁଛନ୍ତି ତ ଆମେ ଆପଣଙ୍କର ସାହାଯ୍ୟ ଚାଁହୁଛୁ ସାର୍ ଆଉ କେମିତି ଆମେ ଯାଇପାରିବୁ ଆଜ୍ଞା ଆଜ୍ଞା

କ'ଣ କହିଲେ ସାର୍ ନାଇଁ ନାଇଁ ନାଇଁ ନାଇଁ ଆଜ୍ଞା

ଠିକ ଅଛି ଠିକ ଅଛି ଆଜ୍ଞା ଓ କେ ଥାଙ୍କ ୟୁ ସାର୍ ଓ କେ ସାର୍ ଥାଙ୍କ ୟୁ ସେଥିପାଇଁ ତ ସାର୍ ମୁଁ ଆପଣଙ୍କୁ ମୁଁ ତାଙ୍କର ଜଣେ ପଡ଼ିଶା ଲୋକ ମୁଁ କହୁଛି ତାଙ୍କର କେହିନାହାନ୍ତି ସେଥିପାଇଁ ଆଜ୍ଞା ମୁଁ ଆଉ ଆପଣଙ୍କୁ କଲ କରୁଛି ଯେ ତାଙ୍କର କେହିନାହାନ୍ତି ସେ ସେମାନେ ଗୋଟିଏ ଦିନପରେ ଆସିବେ ତାଙ୍କର ତ ଅଛନ୍ତି ବୋହୁ ପୁଅ ଅଛନ୍ତି କିନ୍ତୁ ସେମାନେ ଗୋଟେ ବାହାରକୁ ଯାଇଛନ୍ତି କିଛି ଗୋଟେ ପ୍ରୋଗ୍ରାମ ପାଇଁ ବୋଲି ସେଇଟା ତ ମୁଁ ଜାଣିନାହିଁ ତ ପଡ଼ିଶା ହିସାବରେ ତ ନିଶ୍ଚୟ ସେମାନଙ୍କର କିଛି ଗୋଟେ ମନଯୋଗୀ ହେବାକଥା ନା ସାର ଆଉ ସାହାଯ୍ୟ ତ କରିବା କଥା ତ ସେଥିପାଇଁ ମୁଁ ଆପଣଙ୍କୁ ଆପଣଙ୍କୁ କିଛି ଗୋଟେ ପ୍ରାଇମେରୀ କିଛି ଗୋଟେ ମାନେ ଯାହାକି ଘରେ ଥାଇକି କିଛି ତାଙ୍କୁ ଆମେ ଗୋଟେ ସାହାଯ୍ୟ କରିପାରିବୁ ଗୋଟେ ପ୍ରାଇମେରୀ ଚିକିତ୍ସା ଯୋଉଁଟା କିଛିଗୋଟେ ଉପାୟ ଥିଲେ ଆପଣ ଜଣେଇବେ ସେଇ ହିସାବରେ ଆମେ ଏଠି ସେମାନଙ୍କୁ ସାହାଯ୍ୟ କଲାପରେ ଯଦି ସେ ସେ ଯଦି ସେ ଭଲ ହୋଇଯାନ୍ତି ତାହାଲେ ଆଉ ଆମେ ମେଡିକାଲ କାଇଁ ଯିବୁ ତାଙ୍କର ପୁଅବୋହୂ ଆସିବା ଯାଏ ଆମେ ତାଙ୍କୁ ଘରେ ରଖିଥାନ୍ତୁ ସେ ପ୍ରକାର ଚିନ୍ତା କରୁଛୁ ଠିକ ଅଛି ଓ କେ ସାର